ଖୁଚୁରା ଜିନିଷ ପ୍ରାୟତଃ ଆମର କମ୍ ଜିନିଷ ଦରକାର ହେଲେ ଆମେ ଘରପାଖୁରୁ ଥିବା ଖୁଚୁରା ଦୋକାନରୁ ଖୁଚୁରା ଜିନିଷ ନେଇକି ଆସୁ ଯଦି ଅଧିକ ଜିନିଷ ଦରକାର ପଡ଼େ ତାହେଲେ ଆମେ ନନ୍ଦିସାହି ଚୌଧୁରୀ ବଜାରରୁ ଯାଇ ଅଧିକ ଜିନିଷ ନେଇକି ଆସୁ ସେଇଠି ଟିକେ ରେଟ୍ କମ୍ ପଡ଼େ ଆଉ ସୁହାଇଲା ଭଳି ଜିନିଷ ଆମକୁ ଲାଗେ ଆଉ ସେଇଟି ଜିନିଷ ବି ବହୁତ ଭଲ ପଡ଼ିଥାଏ ଆଉ ରହିଲା ସଉଦା ପନିପରିବା କଥା ସେ ପନିପରିବା ସଉଦା ତ ଆକାଶଛୁଆଁ ଦର ଦିନକୁ ଦିନ ବୃଦ୍ଧି ଚାଲିଛି ଆଉ ବଢ଼ି ବି ଚାଲିଛି ସେଟୁ ଆମର ଉଁ ପିଆଜ ଆଳୁ ଅଦା ବିଲାତି ଏସବୁ ରେଟ୍ ବଢ଼ିଚାଲିଛି ବେଳେବେଳେ ଡାଲି ଚାଉଳ ରେଟ୍ ବି ବହୁତ ବହୁତ ଦର ବଢ଼ିଚାଲିଛି ଆଉ ଦିନକୁ ଦିନ ଏହାର ବୃଦ୍ଧି ବି ବଢ଼ିଚାଲିଛି ଆଉ ରହିଲା ସପିଙ୍ଗ କରିବାର ଅନଲାଇନର ଆମେ ଫ୍ଲିପକାର୍ଡ଼ ମେସୋ ଆମାଜନରୁ ଅଧିକ ସପିଙ୍ଗ କରୁ ପ୍ରାୟତଃ ସେଟୁ ସପିଙ୍ଗ କଲେ ଆମକୁ ଭଲ ଲାଗେ ଆମେ ଦେଖିଥିବା ଜିନିଷ ଆମ ପାଖକୁ ପଳେଇ ଆସେ ବିନା କ୍ୟାସ ରେ ବିନା ପେଟ୍ରୋଲ ରେ ଆମେ ଜିନିଷଟାକୁ ନେଇପାରୁ ଆଉ ରହିଲା ଜିନିଷ ଉଁ ବେଳେବେଳେ ସେଥିରେ ବି ଭଲ ଜିନିଷ ବି ପାଉ ବେଳେବେଳେ ଖରାପ ଜିନିଷ ବି ପାଉ ଖରାପଜିନିଷ ଏଇଥିପାଇଁ ପାଉ ଯେ ବେଳେବେଳେ ଦେଖିଥିବା ପ୍ରଡ଼କ୍ଟର ଜିନିଷ ବେଳେବେଳେ ବଡ଼ ଆସେ ବେଳେବେଳେ ଛୋଟ ଆସେ ଆଉ ବେଳେବେଳେ ଅନପ୍ୟାକିଙ୍ଗ ରେ କିଛି ଏଁ ଭୁଲଭାଲ ହେଇଥାଏ ତ ସେଇଥିପାଇଁ ଜିନିଷଗୁଡ଼ାକୁ ଠିକ୍ ସେ ଆମେ ପାଇପାରି ନ ଥାଉ ଅନଲାଇନ ସୁବିଧା ଆମକୁ ବହୁତ ସୁବିଧା ଦେଇଛି ଆମେ ଏଁ ଭଲ ଜିନିଷ ବି କରିପାରୁଛେ ଆଉ